କାଓଡ଼ଙ୍କ କହିଲେ ଆମେ ଗୋବର କହିଥାଉ ଏବଂ ଏହା ଆମେ ହିନ୍ଦୁ ରୀତିରେ ଗୋଟିଏ ପ୍ରାଧାନ୍ୟ ଅଛି ଯେ ଆମେ ସକାଳୁ ଏହାକୁ ପ୍ରତିଦିନ ଏହା ଗୋବରରେ ଲିପିଥାଉ ଏବଂ ଏହାର ବୈଜ୍ଞାନିକ ରୀତି ମଧ୍ୟ ଅଛି ଯାହା ଦ୍ଵାରାକି ଏଥିରେ କୌଣସି ରାସାୟନିକ ପଦାର୍ଥ ନଥାଏ ଏହା ପ୍ରାକୃତିକ ଉପାୟରେ ଆମକୁ ମିଳିଥାଏ ଏହାକୁ ଲିପିବା ଦ୍ଵାରା ଜୀବାଣୁ ଏବଂ କୀଟପତଙ୍ଗ ମରିଯାଇଥାନ୍ତି ଏବଂ ଆମ ଶରୀରକୁ ପ୍ରବେଶ କରୁଥିବା କୁପ୍ରଭାବ ଗୁଡ଼ିକ ମଧ୍ୟ ଏହାଦ୍ଵାରା ଆସିନଥାଏ ଯାହାଦ୍ଵାରା ସୁସ୍ଥ ସବଳ ରହିବା ମଧ୍ୟ ସୁସ୍ଥ ରହିଥାଉ ତା'ସହିତ ଏବଂ ଏହାଦ୍ଵାରା ଆମେ କାଓଡ଼ଙ୍କ ମଧ୍ୟ ବିଭିନ୍ନ ପ୍ରକାର ଯେମିତି ଚୁଲି ହେଉ ବିଭିନ୍ନ ପ୍ରକାର ଲିପା ଲିପୀରେ କାର୍ଯ୍ୟରେ ବ୍ୟବହାର କରିଥାଉ ଏବଂ ହିନ୍ଦୁ ଧର୍ମର ରୀତି ଅନୁସାରେ ପ୍ରତିଦିନ ସକାଳୁ ଆମେ ପାଣି ସିଞ୍ଚନ କରିଥାଉ ସେଜରୁ ଉଠିବା ପରେ ମଧ୍ୟ ଏହାଦ୍ଵାରା କୀଟପତଙ୍ଗ ଗୁଡ଼ିକ ମରିଯାଇଥାନ୍ତି ଏବଂ ଆମେ ସୁସ୍ଥ ସବଳ ରହିଥାଉ ମଧ୍ୟ ପାଣିରେ ମିଶାଇବା ଦ୍ଵାରା ଏଥିରେ କୌଣସି କୁପ୍ରଭାବ ନଥାଏ ଯାହା ଦ୍ଵାରା ପାଣିରେ ଶୁଦ୍ଧ ପାଣି ସହିତ କାଓଡ଼ଙ୍କ ମଧ୍ୟ ଏହା ପ୍ରାକୃତିକ ଉପାୟରେ ମିଳିଥାଏ ଏବଂ ଏହା କୌଣସି ରାସାୟନିକ ପଦାର୍ଥ ମିଶିନଥାଏ ଯାହାଦ୍ଵାରା ଆମର କୌଣସିବି କ୍ଷତି ହୋଇନଥାଏ ଏହା ଘରଦ୍ୱାର ସିଞ୍ଚନ କିମ୍ବା ଲିପା ଲିପୀ କରିବା ଦ୍ଵାରା